ହଁ ପଶୁପକ୍ଷୀ ଚରିବା ପାଇଁ ଆମ ଅଞ୍ଚଳରେ ଖୋଲା ଘାସପଡ଼ିଆ ଉପଲବ୍ଧ ଅଛି ଖରାପ ଜଳବାୟୁ ଯୋଗୁ ପଶୁପକ୍ଷୀ ପଶୁପକ୍ଷୀମାନେ ପଶୁପକ୍ଷୀମାନେ ତାଙ୍କର ଖାଦ୍ୟଗ୍ରହଣ ଉପରେ ଅଧିକ ପ୍ରଭାବ ପକାଇଥାଏ ଯାହାଫଳରେ କି ସେମାନେ ସୁସୁକଲେ ମଧ୍ୟ ଜଳ ଗ୍ରହଣ କରିପାରନ୍ତି ନାହିଁ ଜଳ ଅଭାବରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥାଏ ଏଥିପାଇଁ ସେମାନେ